ହ୍ୟାଲୋ ହଁ କେତେବେଳେ ଯିବା ଯିବା ସନ୍ଧ୍ୟାବେଳକୁ ତୁ ପଳାଇ ଆ ନହେଲେ ଷ୍ଟେସନ ଛକ ସେଇଠୁ ଯିବା ସାଙ୍ଗ ହେଇକି

ତ ସେଇଠି ଟିକେଟ୍ ପଇସା କେତେ ଟଙ୍କା ହଉ ତା'ହେଲେ

ସେଇ ଚାରିଟା ପାଞ୍ଚଟା ବେଳକୁ ବାହାରିବି ହୁଁ ତୁ ବାହାରି ସାରିଲା ପରେ କଲ୍ କରି ଦେବୁ ମୋତେ ନହେଲେ

ଦେଖିଛ ନା ଆଗରୁ କେବେ ମୁଁ ତ ଦେଖିନି ଥରେ ହେଲେ ଯାହା ହଉ ତୁ ତ ଦେଖିଛୁ ମୁଁ ତ ଦେଖିବି ନାହିଁ ଭଲ କଥା

ତୁ ବେଶୀ ଭୁଲି ଯାଇଛୁ ବୋଧେ ତା'ଗୀତ ଓଭର୍ ଲାଗେ ନା

ତା'ଭିତରେ ସିନ୍ଟା କିଛି ଟପିକ୍ଟା ଭଲ ଲାଗେନି

ତୁ ପରା ଏତେ ଦେଖୁଛୁ ବେ ହଉ ଯିବା ମୁଁ ବାହାରିକି ତୋତେ ଫୋନ ମାରିବି ହେଲା ହଉ ହଉ ରଖ ବାହାରିକି ଆସିଲେ କଲ୍ କରିବି ହାଁ